ଆମ ଅଞ୍ଚଳରେ ଧରାଯାଇଥିବା ମାଛ ତଥା ଭାକୁର ରୋହି ଇଲିଶି ଜଳଙ୍ଗ ଗ୍ଲାସ୍କପ ଶେଉଳ

ମହୁରାଳୀ ରୋହି ଏଇସବୁ ରହିଥାଏ ଏଗୁଡ଼ିକରୁ ଅଧିକ ଚାହିଦା ଯେଉଁ ମାଛମାନଙ୍କର ରହିଛି ସେ ହେଲା ଭାକୁର ରୋହି ଗ୍ଲାସ୍କପ ବିର ଇଲିଶି ଏବଂ ଜଳଙ୍ଗ ଏଇ ସମସ୍ତଙ୍କର ସବୁଠାରୁ ଅଧିକ ଚାହିଦା ରହିଥାଏ ଏବଂ କିଛି ମାଛର ଦାମ ତଥା ଦେଢ଼ଶହରୁ ଦୁଇଶହ ତଥା ତିନିଶହ ପର୍ଯ୍ୟନ୍ତ ରହିଥାଏ ଯାହାକି କିଲ ଦରଦାମରେ ବିକ୍ରି ହୋଇଥାଏ